ମୁଁ ଯେଉଁ ପ୍ରଥମେ ଯେଉଁ ଜିନ୍ସ ପେଣ୍ଟଟି କିଣିଥିଲି ସେ ଜିନ୍ସ ପେଣ୍ଟଟିର କଲର୍ ଭଲ ଅଛି ଆଉ ମୁଁ ଯେତେବେଳେ ସେ ଜିନ୍ସ ପେଣ୍ଟକୁ ଧୁଆଧୋଇ କଲି ସେ ଜିନ୍ସ ପେଣ୍ଟଟିର କଲର୍ ଧିରେ ଧିରେ ଛାଡ଼ିଗଲା ଆଉ ପେଣ୍ଟଟି ବି ଫାଟିଗଲା ତା ସୂତା ଭଲ ଏତେ ପଡ଼ୁନି ଆଉ ତା ବଟନ୍ ଛିଣ୍ଡିଗଲା